ମହେଶ ସାର୍ ଆପଣ ସ୍ଵିଗିର ଡେଲିଭରି ବୟ କହୁଛନ୍ତି ହଁ ମୁଁ କହୁଥିଲି କି ମୁଁ ଗୋଟେ ପିଜ୍ଜା ଅର୍ଡ଼ର କରିଥିଲି ତ ତାହା ସେଇଟା ଆସିବା ପାଇଁ ବହୁତ ଲେଟ୍ ହେଉଛି ମୁଁ ଏବେ ଆପଣଙ୍କ ୱେଟ୍ କରିଛି ତ ଆପଣ କେଉଁଠି ପହଞ୍ଚିଛନ୍ତି କି ହଁ ଟିକେ ଜଲଦି ଆସନ୍ତୁ କାହିଁକିନା ମୁଁ ଏଠି ବହୁତ ସମୟ ହେଲା ଅପେକ୍ଷା କରିଛି ତ ଆପଣ ଆସିଲେ ହିଁ ମୁଁ ମୋ ଅର୍ଡ଼ରଟାକୁ ନେବିନା ସେଥିଲାଗି ହଉ ହଉ ଜଲଦି ଆସନ୍ତୁ